କିଏ ଦୀପୁନା କହୁଛ ଆମର ଯେଉଁ ପୁରୀ ଯିବା ପାଇଁ ଆଠ ତାରିଖରେ ଗାଡ଼ି ଠିକ୍ ହୋଇଥିଲା ଆଉ କ'ଣ କରିବା ଆଠ ତାରିଖ ତ ଯାଇହେବନି ଆମର ତ ଗୋଟେ ଅସୁବିଧା ଘରେ ରହିଛି ଯାଇହେବନି କ'ଣ କରିବା ଆଉ ତୁମେ ଯେଉଁ ପଇସା ଚାରି ହଜାର ଟଙ୍କା ତୁମକୁ ଆଡ଼୍ଭାନ୍ସ ଦିଆ ହୋଇଥିଲା ତାକୁ କେମିତି କ'ଣ ଫେରାଇବ ଫୋନ୍ପେ'ରେ ନା କ୍ୟାସ୍ ଦେବି ନା କେମିତି କ'ଣ ଦେବି କେଉଁ ମାଧ୍ୟମରେ ଆଉ ମୋର ଏହି ନମ୍ବର୍ରେ ଅଛି ଯେ ଗୁଗଲ୍ ପେ' ଅଛି ଫୋନ୍ପେ' ଅଛି ଅଛି ସୁବିଧା ନେଇ ଯାହା କରିବେ ଆଉ କ୍ୟାସ୍ ଦେବେ କି ଫୋନ୍ପେ'ରେ କି ଗୁଗଲ୍ପେ'ରେ ତୁମ ସୁବିଧା ନେଇ ତୁମେ ଦେବେ ଦେବ ଯେମିତି ଆଉ ଆଉ କ'ଣ କରିବା ମନ ଦୁଃଖ କରିଛ ନା କ'ଣ ଏଇ ମାସେ ଯାଇ ହେଲାନି ଆର ମାସକୁ ଦେଖିିବା ଆଗକୁ ଯିବା କେବେ ଆଉ କ'ଣ କହୁଛ ଆଉ ଯେଉଁ ସୁବିଧା ଦେଖି ଯେମିତି ଫେରାଇବ ଟିକିଏ ଟଙ୍କା ଦରକାର ଥିଲା ତ ସେଇଥିପାଇଁ କହୁଛି ଆଉ କେତେବେଳେ ଆଜି ଫେରାଇବେ କି ସମୟ ଦେଖିକରି କଲିଆଡ଼ୁ ଯେମିତି ସୁବିଧା ହେବ ଦେବେ ଆଉ

ହଉ ରହୁଛି ଆଉ